ହ୍ୟାଲୋ ସାର୍ ନମସ୍କାର ମୁଁ ପେସେଣ୍ଟ୍ କହୁଥିଲି ସାର୍ ଆପଣ ତ ଡକ୍ଟର୍ ଆମର ପେସେଣ୍ଟ୍କୁ ଆମେ କ'ଣ ବୁଝାଇବା ଆପଣ ତ ଆମ ଡାକ୍ତରଖାନା ଗଲା ବେଳେ ଆପଣଙ୍କର ବହୁତ ସୁଯୋଗ ଏହି ଯେଉଁ ସୁବିଧା ସୁଯୋଗ ଆଉ ତ ସେଇଠି ନାହିଁ କିଛି ଆପଣଙ୍କ ମେଡ଼ିକାଲ୍ରେ ଆମେ ତ ଯେତେବେଳେ ଗଲା ବେଳେ ଆପଣଙ୍କର ପୁରା ପ୍ଲେସ୍ ପୁରା ଦୂଷିତ ଆଉ ପରିବେଶ ପୁରା ଅସନା ମସନା ମେଡ଼ିସିନ ଠିକ୍ ସେ ଦିଆ ହେଉନି ଚେକଅପ୍ ବି ଠିକ୍ ସେ ହେଉନି ଆଉ ଆମେ ଆମେ ଆମର ଆମକୁ ଆଉ ଦୁଇ ତିନିଥର ଏମିତି କ କଷ୍ଟ ଭୋଗିବାକୁ ପଡ଼ିଲାଣି ଆମେ ଗୋଟେ ପେସେଣ୍ଟ୍ ହେଇ ଯିବାରୁ ଏମିତି ହେଉଛି ସବୁବେଳେ ଆପଣ କହୁଛନ୍ତି ସରକାର ଭଲ କରୁଛନ୍ତି ସରକାର ଏହା କରୁଛନ୍ତି ସରକାର ଆମକୁ ସୁବିଧା ଦେଇ ସାଇଲେଣି ସରକାର ଆମକୁ ସେଇଆ କରି ସାରିଲେଣି ସୁବିଧା ଦେଲେ ବି ଆମକୁ ତିନି ଚାରି ଥର ଗଲେ ବି ସେହି ପରିମାଣ ହେଉଛି ନା ନାଇଁ ଆଉ ଯିବାଟା ଲାଭ କ'ଣ ଅଛି ଆପଣ କହୁ ନାହାନ୍ତି ଆମେ ଆମେ କରିଥିଲୁ ତଥାପି ସିଏ ଦୁଇ ତିନି ଥର ଚାରି ଥର ପାଞ୍ଚ ଥର ଯାଇସାରି ବି ଆପଣଙ୍କର ଙ୍କ ପରିବେଶ ଦୂ ପରିବେଶ ତା'ପରେ ଚିକିତ୍ସାରେ ଆମର ବି ବିଳମ୍ବ ରହୁଛି ଏଇଆ ହେଉଛି କଥା ମେଡ଼ିସିନ୍ ବି ଠିକ୍ ଭାବରେ ସଞ୍ଚିତ ଦିଆ ଯାଉନି ପୁଣି ଆମେ ଭବିଷ୍ୟତ ଦେଖିବୁ ନା ନାଇଁ ତୁମେ ଯଦି ତୁମେ ଭବିଷ୍ୟତ ସହିତ ଆମେ ସେମିତି ଆମେ ପୁଣି ଆମେ ସେମିତି ଆମ ଭବିଷ୍ୟତ ଦେଖିବୁ ନା ନାଇଁ ଯଦି ଏମିତି ହେବ ଏମିତି ହେବ ତା'ହେଲେ ଆପଣଙ୍କ କତିକି ଆଉ କାଇଁ ଯିବୁ ହଉ ହଉ ହଉ ସାର୍ ମୋର ଡେରି ହେଇ ଯାଉଛି ବିଳମ୍ବ ହେଉଛି ଟିକେ ରଖନ୍ତୁ ସାର୍ ନମସ୍କାର ରହିଲି ଆଉ